ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତମାନର ଏଠାରେ ଥିବା ପାଢ଼ୀ ସ୍ଵାସ୍ଥ୍ୟ ସେବା ଆଉ ଗବେଷଣା କେନ୍ଦ୍ର ସାଇ ହସ୍ପିଟାଲ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଦି ସମସ୍ତ ପ୍ରକାର ମେଡ଼ିକାଲ୍ ସେବା ଯୋଗାଇ ଦେଇ ଆସୁଛନ୍ତି ସ୍ଥାନୀୟ ସମ୍ପ୍ରଦାୟର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ସହିତ ଲୋକମାନଙ୍କର ସେବାଶୁଶ୍ରୁଷା ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ବ୍ୟବସ୍ଥାରେ ସ୍ଵାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବାରେ ଭଦ୍ରକ ଜିଲ୍ଲାର ସ୍ଵାସ୍ଥ୍ୟ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ହାତ ରହିଛି ଏଠାରେ ସମସ୍ତ ହସ୍ପିଟାଲ୍ ମାନଙ୍କରେ ଉନ୍ନତମାନର ଚିକିତ୍ସା କରାଯାଉଛି ଭଲ ଡାକ୍ତରମାନେ ମଧ୍ୟ ଅଛନ୍ତି ତା'ସହିତ ଗଭର୍ନମେଣ୍ଟ ସରକାରଙ୍କ ତରଫରୁ ମାଗଣାରେ ଦିଆଯାଉଛି ଔଷଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଯେକୌଣସି ପ୍ରକାରର ଅସୁବିଧା ନେଇ ପହଞ୍ଚିଲେ ସମସ୍ତ ପ୍ରକାର ଅସୁବିଧାର ସମାଧାନ ହେଇଯାଏ ସେଠାରେ ବା ଉନ୍ନତମାନର ଡାକ୍ତର ଅଛନ୍ତି ଭଲ ଏକ୍ସପେରିୟେନ୍ସ ଯୁକ୍ତ ଡାକ୍ତର ଅଛନ୍ତି ଏବଂ ସମସ୍ତ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଲବ୍ଧ ଏବେ ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ତା'ର ଡେଭଲପ୍ ହେଲାଣି ସେଠାରେ ବିଭିନ୍ନ ବିଭାଗ ହେଲାଣି ଏବଂ ମେଡ଼ିକାଲ୍ଟି ଅତ୍ୟନ୍ତ ସଫାସୁତରା ଏବଂ ତା'ର ସାନିଟେସନ୍ ଉପରେ ଗଭୀର ଭାବରେ ଦୃଷ୍ଟି ଦିଆଯାଉଛି ତେଣୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏଠାରେ ଅତ୍ୟନ୍ତ ଉନ୍ନତମାନର